ହଁ ମୁଁ ଘରେ କିଛି ଜଳଖିଆ ତିଆରି କରେ ତା ଭିତରୁ ସେ ରେସିପି ଗୁଡ଼ିକ ହେଉଛି ୟିପି ଇଡ଼ଲି ସାମ୍ବର୍ ଆଉ ସୁଜି ଉପମା ତା'ପରେ ବରା ଆଉ ୟିପି ତିଆରି କରିବାପାଇଁ ପ୍ରଥମେ ୟିପିକୁ କିଛି ଗରମ ପାଣି କରିଥାଉ ଗରମ ପାଣିରେ ପକେଲ ପରେ ତା'କୁ ଖୋଲିଦେଲା ପରେ କଢ଼େଇରେ ତେଲ ପିଆଜ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଲୁଣ ପକେଇଥାଉ ଆଉ ସେଗୁଡ଼ାକ ହେଲାପରେ ସେଥିରେ ଗାଜର କିଛି ବିନ୍ସ ଗ୍ରୀନ୍ ମଟରସ୍ ଟୋମାଟ ଏସବୁ ପକେଇ ତାକୁ ଫ୍ରାଏ କରିଥାଉ ଫ୍ରାଏ କଲାପରେ ଯୋଉ ୟିପିର ଯୋଉ ମସଲା ଅଛି ସେଇ ୟିପି ମସଲାକୁ ତା ସେଥିରେ ପକେଇଥାଉ ତା'ପରେ ୟିପିକୁ ଆଡ଼୍ କରୁ ଆଉ କିଛି ପାଣି ମଧ୍ୟ ଦେଇଥାଉ ଆଉ କିଛି ସମୟ ତା'କୁ ଘୋଡ଼େଇ ଦେଲାପରେ ଆମର ୟିପି ପ୍ରସ୍ତୁତ ହେଇଯାଇଥାଏ ଆଉ ସୁଜି ଉପମା ଯଦି କହିବା ଆମେ ବିଭିନ୍ନ ପ୍ରକାର ସୁଜି ଉପମାରେ ପନିପରିବା ଆଡ଼୍ କରିପାରିବ ଯେମିତିକି ଗାଜର ଗ୍ରୀନ୍ ମଟର୍ ଆଳୁ କୋବି ଏସବୁକୁ ଆଗେ ତା'କୁ ଭାଜିକି ଅଲଗା ଅଲଗା ସେପାରେଟ୍ କରିକି ରଖିଦେବା ତା'ପରେ ସୁଜିକୁ ଅଲଗା ଗୋଟେ କଢ଼େଇରେ ଭାଜି ତା'କୁ ରଖିଦେବା ରଖିଦେଲା ପରେ ତେଲ ପକାଇ ପିଆଜ ପକେଇବା ଫୁଟଣ ପକେଇଲା ପରେ ତା'ପରେ ପନିପରିବାକୁ ପକେଇ ସେଥିରେ ହାଲ୍କା ମାନେ ଲୁଣ ଚିନି ପକେଇ ଉପମାକୁ ଦେବା ଉପମା କୁ କିଛି ସମୟ ପରେ ଘୋଡ଼େଇ ଦେଲା ପରେ ଉପମା ରେଡି ହେଇଯିବ